ମୁଁ ଯଦି ଚେଷ୍ଟା କରିବି ସାଧାରଣତଃ କୃଷି କିମ୍ଵା କୃଷକମାନଙ୍କର ଉନ୍ନତି ପାଇଁ ଓ ସାଧାରଣତଃ ସରକାରୀ କ୍ଷେତ୍ରରେ ହଉ କି ବେସରକାରୀ କ୍ଷେତ୍ରରେ ହେଉ କି ଏନ୍ ଜି ଓ ମଧ୍ୟ କୃଷକମାନଙ୍କୁ ବିଭିନ୍ନ ପ୍ରକାର ସମର୍ଥନ ମୁଁ କରିପାରିବି ଯେମିତି କି ଆଜି କାଲି ସରକାର ବିନା ମୂଲ୍ୟରେ ବି ବିହନ ଦେଉଛନ୍ତି ସାର ଦେଉଛନ୍ତି ବିଭିନ୍ନ ପ୍ରକାର କୀଟନାଶକ ଦେଉଛନ୍ତି ଯଦି ସେଇ ଜିନିଷଟା ଲୋକମାନଙ୍କ ପାଖରେ କି ଚାଷୀ କି କୃଷକମାନଙ୍କ ପାଖରେ ସେଇଟା ପହଁଞ୍ଚି ପାରୁନାହିଁ କିନ୍ତୁ ସେଇ ଜିନିଷଟା ମୁଁ ପହଁଞ୍ଚିବାକୁ ଚେଷ୍ଟା କରିବି ତାହା' ସହିତ ଏନ୍ ଜି ଓ ରେ ବିଭିନ୍ନ ପ୍ରକାରର ଭଲ ଭଲ ଗଛ ସେମାନଙ୍କୁ ଦିଆଯାଉଚି ଯୋଉଟା କି ବିନା ମୂଲ୍ୟରେ ସେମାନେ ନେଇ ଲଗେଇ ତାଙ୍କର ବଗିଚା କରି ସେମାନେ ମାନେ ସେଥିରୁ ଲାଭବାନ ହେଇପାରିବେ